ମୁଁ ଗୋଟେ ଫ୍ୟାନ୍ କିଣିଥିଲି ସେ ଫ୍ୟାନ୍ର ମଟର୍ଟା ପୋଡ଼ି ଯାଇଛି ଆଉ ତା'ର ଯେତେ ଗୁଡ଼ାକ ୱାୟାର୍ ଥିଲା ସେଇଟା ବି ପୋଡ଼ିକି ପୋଡ଼ି ଯାଇଛି ମୋଟର୍ ଖରାପ ହେଇଯାଇଛି ସେ ଫ୍ୟାନ୍ ଟୋଟାଲି ଭଲ ନାହିଁ ମୋଟର୍ଟା ବି ପୋଡ଼ା ପୋଡ଼ିକିରି ଛାଇ ହେଇଯାଇଛି ଆଉ ତା'ର କିଛି କାମ ନା ଫ୍ୟାନ୍ଟା ବି ଲୋ କ୍ଵାଲିଟିର ଥିଲା ଭଲ କ୍ଵାଲିଟି ନଥିଲା ବ୍ୟାଟେରୀ ବି ଭଲ ଦେଇନଥିଲା ୱାୟାର୍ ବି ଭଲ ପକାଇନଥିଲା ତା'ର ଫ୍ୟାନ୍ଟା ବି ଟୋଟାଲି ଖରାପ ଥିଲା ସେ ୱାୟାର୍ ଫାୟାର୍ ସବୁ ଯୋଡ଼ିବା ପାଇଁ ବି ଭଲ ନଥିଲା